ହଁ କାହିଁକି ଫୋନ୍ କରିଥିଲେ ତୁମର ପୁଅ ଆସି ସ୍କୁଲ୍ ଛୁଟି ହୋଇଗଲାଣି ତୁମର ପୁଅ ଠିଆ ହୋଇଛି ତାକୁ ଆସିକି ନେବ କେମିତି ତା'ର ବ୍ୟବସ୍ଥା କରୁନାହାନ୍ତି ଆଉ ତା'ହେଲେ ପିଲାକୁ ତା'ହେଲେ ପୁଅକୁ ମୁଁ ବସେଇକି କିଛି ପଢ଼ାଉଛି ତାକୁ ବିଭିନ୍ନପ୍ରକାର ଖେଳ ମାଧ୍ୟମରେ ଶିକ୍ଷା ଦେଉଛି ତୁମେ ଆସିକି ନେଇଯିବ ନାଇଁ ସେ ଯାହା ସେ ଭଲ ପଢ଼ୁଛି ଏବଂ ତା'ର ଟିକିଏ ଚଗଲାମୀ ରହୁଛି ସେ ସେ ଚଗଲାମୀଟା ଟିକିଏ ଆପଣ ଘରେ ଚେଷ୍ଟା କରିବେ ଏବଂ ଏଠି ଟିକିଏ ଚେଷ୍ଟା କଲେ ସୁଧୁରି ଯାଇପାରିବ ତେଣୁ ତା'ର ମାଥମାଟିକ୍ସ୍ ଭଲ ହେଉଛି ଇଂଲିଶ୍ ଟିକିଏ ଦୁର୍ବଳ ଅଛି ଏବଂ ଅନ୍ୟ ସବ୍ଜେକ୍ଟ୍ଗୁଡ଼ିକରେ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଭଲ କରିଛି ବିଜ୍ଞାନ ମଧ୍ୟ ଭଲ କରୁଛି ହଁ ମୁଁ ଇଂଲିଶ୍ଟା ଏବେ ଦେଖିବି ତୁମ ସେ ଭାଇଙ୍କ ପୁଅ ଅଛି ସେ ଭାଇ ଏଇନା ଆସିଲେ ନହେଲେ ଭାଇଙ୍କ ସାଥିରେ ଯଦି ଭାଇଙ୍କ ଘରଠୁ ତୁମ ଘରଟା କେତେ ବାଟ ହ୍ୟାଲୋ ଭାଇଙ୍କ ଘରଠୁ ତୁମ ଭାଇଙ୍କ ଘରଠୁ ତୁମ ଘରଟା ପାଖାପାଖି ଥିଲେ ତା'ହେଲେ ମୁଁ ଛାଡ଼ିଦେବି ନା ସେ ଏବେ ଆପଣଙ୍କ ପାଖକୁ ମୁଁ ଅପେକ୍ଷା କରିକି ରହିବି ଆଉ ନାଇଁ ନାଇଁ ବର୍ଷା ତ ହେଉଛି ବର୍ଷା ତ ହେଉଛି ବର୍ଷା ଛାଡ଼ିଗଲେ ଆପଣ ଆସନ୍ତୁ ମୁଁ ତାକୁ ନାଇଁ କିଛି ପିଲା ଅଛନ୍ତି ସବୁ ପିଲାଙ୍କୁ ବସେଇକି ଗୋଟେ କ୍ଲାସ୍ରେ ବସେଇକି କ୍ଲାସ୍ର ଖେଳ ମାଧ୍ୟମରେ ତାଙ୍କୁ ବିଭିନ୍ନପ୍ରକାର ଶିକ୍ଷା ଦେଉଛି ଏବଂ ସେମାନେ କେମିତିଆ ଭଲ ଭବିଷ୍ୟତରେ ଭଲ ନାଗରିକ ବି ହେବେ ତା'ଉପରେ ଆଲୋଚନା କରିକି ପାଠ ଶିକ୍ଷା ଦେଇକି କହୁଛି ଆଜିକାଲି ତ ଆଉ ଆଜିକାଲି ତ ଆଉ କେଉଁଥିରେ ମାଡ଼ ନାହିଁ ମାଡ଼ ହେଲେ ବିଭିନ୍ନପ୍ରକାର ଦଣ୍ଡ ହେଉଛି ତେଣୁ ଆମେ ତାକୁ ଆଖି ଦେଖାଇବାରେ ଶୁଣନ୍ତିନି ତାକୁ ଖେଳ ମାଧ୍ୟମରେ ଏବଂ ବିଭିନ୍ନପ୍ରକାର ଆମେ ଅଛି ଯାହା ଗାଇଡ଼େନ୍ସ କରୁଛୁ ତୁମେ ଟିକିଏ ଘରେ ଜଗା ଜଗି କରିଦିଅ ଏବଂ ସୁବିଧାରେ ସେ ପଢ଼ିପାରିବ ଆଉ ତୁମେ ଚାହିଁଲେ ବି ଗାଇଡ଼େନ୍ସ ଏବଂ ଇତ୍ୟାଦି ଜାଣିଲେ ପିଲାଟାର ନିଶ୍ଚୟ ଉନ୍ନତି ହେବ ପିଲା କେଉଁ ପ୍ରଭାବରେ ଚାଲିଛି ତାକୁ ମୁଁ ମୋଟିଭେସନ୍ ପିଲାକୁ ବିଭିନ୍ନ ମାଧ୍ୟମ ଖେଳ ମାଧ୍ୟମ ହେଉ ବା ବିଭିନ୍ନ କୌଶଳରେ ହେଉ ତାକୁ ଯେପରି ସଜେସନ୍ ଦେଲେ ସେ ଉନ୍ନତିମାନ କରିପାରିବ ସେଥିପାଇଁ ଆମେ ଚେଷ୍ଟା କରିବା ଉଦ୍ୟମ ପ୍ୟାରେଣ୍ଟ୍ସ ଏବଂ ଟିଚରସିପ୍ ପାଇଁ ଗାଇଡ଼୍ ଖାଲି ଟିଚର୍ସ୍ ହେଲେ ହେବ ତାହା ନୁହେଁ ଆମେ ଯେତିକି ଯତ୍ନବାନ କରିବୁ ତୁମ ମଧ୍ୟ ସେତିକି ଯତ୍ନବାନ କରିବାକୁ ପଡ଼ିବ ହଉ ତୁମେ ଆସ ମୁଁ ସବୁ ରଖୁଛି ସବୁ ପିଲାଙ୍କୁ ଭିତରେ ବସେଇକି ସବୁ ବିଭିନ୍ନ ଖେଳ ମାଧ୍ୟମରେ ମଧ୍ୟ ଶିକ୍ଷା ଦେଉଛି ହଉ ରଖ